ହ୍ୟାଲୋ ଆପଣ ସୌରଭ ଏଜେନ୍ସିରୁ କହୁଛନ୍ତି ହଁ ସୌରଭ ଟ୍ରାଭେଲ୍ ଏଜେନ୍ସି ହଁ ଆମେ ଗୋଟେ କ୍ୟାବ୍ ବୁକ୍ କରିଥିଲୁ ଆମର ଗୋଟେ ଆମର ଯିବା ପାଇଁ ଭୁବନେଶ୍ୱର ଯିବା ପାଇଁ ଗୋଟେ କ୍ୟାବ୍ ବୁକ୍ କରିଥିଲୁ ହଁ ଆମର କିଛି ଅସୁବିଧା ହେତୁ ଆମେ ସେ କ୍ୟାବ୍ଟିକୁ କ୍ୟାନସଲ୍ କରିବାକୁ ଚାହୁଁଛୁ ଆପଣଙ୍କର କ୍ୟାନସଲ୍ ପାଇଁ କ'ଣ ସବୁ ଫର୍ମାଟ୍ ଆମକୁ କ୍ଲିୟର୍ କରିବାକୁ ପଡ଼ିବ ସେଟା ଆପଣ ଆମକୁ ଜଣାଇଲେ ଆମେ ସେଇଟା କ୍ଲିୟର୍ କରିବୁ ଆପଣ ଆପଣ ଆମକୁ ସେ ଫର୍ମାଟ୍ ପଠାଇଲେ ଆମେ ସେଇଟା କ୍ଲିୟର୍ କରିବୁ ଆପଣଙ୍କ କ୍ୟାବ୍ ପାଇଁ ଆମେ ବି କିଛି ଅଗ୍ରୀମ ଟଙ୍କା ବି ଦେଇ ଦେଇଥିଲୁ ଯେଉଁଟା ଆଡ଼ଭାନ୍ସ ଆକାରରେ ଆପଣଙ୍କୁ କିଛି ଟଙ୍କା ଦେଇ ଦେଇଥିଲୁ ଦୟା କରି ଆପଣ ଆପଣଙ୍କ ଫର୍ମାଟ୍ ପୂରଣ କରିସାରିଲା ପରେ ଆମ ଆମ ଆମକୁ ସେଇ ଟଙ୍କା ଫେରାଇବାକୁ ଆମେ ଅନୁରୋଧ କରୁଛୁ ଆପଣ ଯଦି ଚାହିଁବେ ଆପଣ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଆମକୁ ଫେରାଇ ପାରିବେ ଯେମିତିକି ଗୁଗଲ୍ ପେ ଫୋନ ପେ ପେ ଟି ଏମ୍ ଇତ୍ୟାଦି ଯେକୌଣସି ଅନ୍ଲାଇନ୍ ଆପ୍ ଦ୍ୱାରା ଆପଣ ଫେରାଇବାକୁ ଅନୁରୋଧ କରୁଛୁ ଯଦି ଏହା ସମ୍ଭବ ନ ହେଇପାରୁଛି ଆପଣ ମଧ୍ୟ ଆମର ସେ ଅଗ୍ରୀମ ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରିପାରିବେ ଯଦି ଆମର ଏତିକି ଟଙ୍କା ଫେରାଇ ପାରିବେ ଏତିକି ଆପଣଙ୍କୁ ଆମେ ଏତିକି ଅନୁରୋଧ କରୁଛୁ ଦୟାକରି ଆପଣ ଆପଣଙ୍କ ଫର୍ମାଟ୍ ଆମକୁ ଦେଲେ ଆମେ ସବୁ ଫର୍ମାଟ୍ ଆପଣଙ୍କର କ୍ଲିୟର୍ କରିବୁ ଏବଂ ଆପଣ ଆମର ଅଗ୍ରୀମ ଟଙ୍କାକୁ ଫେରାଇବେ ଫେରାଇବା ପାଇଁ ଅନୁରୋଧ କରୁଛୁ ଯଦି ଆମ ତରଫରୁ କିଛି ତ୍ରୁଟି ରହିଯାଇଥାଏ ତା'ହେଲେ ଆମେ ଆପଣଙ୍କ ଏଜେନ୍ସି ପାଖରୁ ନିଜକୁ କ୍ଷମା ମାଗିବାକୁ କ୍ଷମା ମାଗୁଛୁ ଏବଂ ଆପଣ ଆମକୁ ଆମ ଆମର ଅଗ୍ରୀମ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ହେଉ କି ଯେକୌଣସି ଅନ୍ଲାଇନ୍ ମାଧ୍ୟମରେ ଆମକୁ ପଠାଇବାକୁ ଆପଣଙ୍କ ନିକଟରେ ଅନୁରୋଧ କରୁଛନ୍ତି